ସାର୍ ନମସ୍କାର ନମସ୍କାର କ'ଣ କହିଲେ ଶୁଭାଯାଉ ନାହିଁ ହଁ କହୁଥିଲି ହଁ ବ୍ୟବସ୍ଥା ଅଛି ଯେ ତ ବିଭିନ୍ନ ପ୍ରକାର ଭେରାଇଟ୍ ଭେରାଇଟ୍ ବ୍ୟବସ୍ତା ଅଛି ଯାହା ଆସିଲେ ଜଣା ପଡ଼ିବ ଆଉ ଖାଇବାରେ ଭେଜିଟେବୁଲ୍ ଖାଇବାରେ ଭେଜିଟେବୁଲ୍ ନନଭେଜ୍ ଆଣ୍ଡ

ଫର୍ ଏଭ୍ରିଥିଙ୍ଗ୍ ଯାହା ହୋଟେଲ୍ରେ ଏ ସି କୁଲର୍ ସବୁ ଭେରାଇଟ୍ ଭେରାଇଟ୍ ଜିନିଷ ଅଛି ହଁ ଓବିଏସଲି ରହି ପାରିବେ ଗୋଟେ ରୁମ୍ରେ ଅତି ଦୁଇରୁ ତିନି କିମ୍ବା ଚାରି ଜଣ ରହିପାରିବେ ଆଉ ଅଧିକ ହେଇ ପାରିବେ ନାହିଁ କାରଣ ଆଭେଲେବୁଲ୍ ନାହିଁ କି ନାହିଁ ସେଇଠି ଟିକେ ଆରମ୍ସେ ରହି ପାରିବେ ଓକେ ଓକେ ତ କେବେ ଆସୁଛନ୍ତି ଟିକେ ଡେଟ୍ଟା ଟିକେ କହି ଦିଅ ଟିକେ ସପ୍ଲାଏ କରିଥିବୁ ଡେଟ୍ଟା ଟିକେ କହି ଦିଅନ୍ତୁ କେଇ ବାରେ ତାହା ଆମେ ବ୍ୟବସ୍ଥା କରିଥିବୁ ଆପଣଙ୍କ ପାଇଁ

ହଉ ଯେଉଁ ଅଦର୍ କଣ୍ଟ୍ରିରୁ ଆସିଥିବା ସବୁ ଲୋକ ମାନଙ୍କ ପାଇଁ ବିଭିନ୍ନ ଭେରାଇଟ୍ ଅଛନ୍ତି ତ ଆପଣଙ୍କ ପାଇଁ ଆପଣଙ୍କ ପାଇଁ ବି ବି ସ୍ପେସିଆଲ୍ ରହିବ ମୁଁ ଆଉ ଆପଣ ଯଦି ଯଥା ଶୀଘ୍ର ପହଞ୍ଚି ପାରିବେ ତାହାଠୁ ଟିକେ ଆମକୁ ପାଇଁ ଆମର ପାଇଁ ଟିକେ ବେଟର୍ ରହିବ ଆଉ

ତ ଲେବର୍ଯାକ ଅଛନ୍ତି ଟୁ ପଏଣ୍ଟ ଫାଇଭ୍ ଆଣ୍ଡ ଅଦର୍ ସାଇଡ଼୍ରେ ଅଛନ୍ତି ଆମର